କାର୍ଯ୍ୟ ବାହାରେ ମୋର ସଉକ ହେଉଛି ମୁଁ କ୍ରିକେଟ୍ ଖେଲୁଛି ଫୁଟବଲ୍ ଖେଳୁଛି ଖୋଖୋ ଏ ସ୍ଥାନରେ ବୁଲିବାକୁ ଯାଉଛିି ମୋର ବହୁତ ବହୁତ ବଡ଼ ସଉକ ହଉଚି ମୁଁ ଆଉଟଡ଼ୋର ବୁଲିବାକୁ ଯାଉଛି ଯେମିତିି ଦେଖନ୍ତୁ ମୁଁ ବୁଲିବାକୁ ଯାଉଛି କଟକ ଭୁବନେଶ୍ୱର କେଦାରନାଥ ବୃନ୍ଦାବନ ସବୁ ସବୁ ଧର୍ମ ସ୍ଥାନଗୁଡ଼ିକୁ ମୁଁ ଯେ ବୁଲିବାକୁ ଯାଉଛି ତାପରେ କିଏ କେଉଁ ନେତାମାନେ କେଉଁଠି ଜନ୍ମ ହୋଇଥିଲେ ସେଠି ବୁଲିବାକୁ ଯାଉଚି ସବୁ ରାଜନୀତି ଜାଗାରେ ବୁଲିବାକୁ ଯାଉଛି ମୁଁ ବର୍ତ୍ତମାନ ନେକ୍ସଟ୍ ମନ୍ଥରେ ଯାଇଥିଲି କେଦାରନାଥରେ ସେଠି ଯାଇକିରି ମହାପ୍ରଭୁ ଶ୍ ମହାଦେବଙ୍କୁ ଦେଖିଥିଲି ସେଠି ଯାଇକିରି ତାଙ୍କ ପୁରା ତାଙ୍କ ତାଙ୍କ ଦେଇ କରଥିଲି ତାଙ୍କ ଦର୍ଶନ କରିଥିଲି ତାଙ୍କ ସହିତ ପ୍ରସାଦ ନେଇଥିଲି ସେଠାରୁ ମୁଁ ସାତ ଦିନ ବସ୍ରେ ଥାଇ ଦୁଇ ଦିନ ଟ୍ରେନ୍ରେ ଥାଇ ଆଉ ଚାଲି ଚାଲି ପାଖାପାଖି ଏଠୁ ମିନିମମ୍ ଅଠର କୋଡ଼ିଏ କିଲୋମିଟର ଚାଲିକି ଶ୍ରୀ ମହାଦେବ ପ୍ରଭୁଙ୍କ ପାଖରେ ଯାଇଥିଲି ସେଠି ନଡ଼ିଆ ଫଟେଇଥିଲି ଆଉ ସେମିତିକି ମୁଁ ବହୁତ ଗୁଡ଼ାଏକ ଜିନିଷ ଅଛି ମୋତେ ଭଲ ଲାଗୁଛି ଆଉ ସବୁଠୁ ମୋତେ ଭଲ ଲାଗୁଛି ବାହାରେ ବୁଲିବାକୁ ସବୁ ସବୁ ସ୍ଥାନରେ ବୁଲିବାକୁ ଆଉ ସବୁ ସବୁ ଧାର୍ମିକ ଜିନିଷ ସବୁ ମହା ମହା ରାଜନୀତି ଦଳ ଅଛନ୍ତି ନବ ନେତାମାନଙ୍କୁ ଯେଉଁ ଯେଉଁ ସ୍ଥାନ ଜନ୍ମ ହୋଇଥିଲେ ସେମାନଙ୍କୁ ସ୍ଥାନ ଦେଖେଇବା ପାଇଁ ସବୁଠୁ ମୋତେ ଭଲ ଲାଗୁଛି ଓ ମୁଁ ସେ କାର୍ଯ୍ୟରେ ଆକା ବହୁତ ଆଗ୍ରହ ଓ ସଉକ ଗ୍ରହଣ କରୁଅଛୁ